ମୁଁ ଆମ ସ୍କୁଲ୍ରେ ଚିତ୍ରକଳାରେ ସବୁ ଚିତ୍ର ମୁଁ ଆଙ୍କି ପାରେ ବଡ଼ ହଉ କିମ୍ବା ଛୋଟ ହଉ କାର୍ବର୍ ପେପର୍ ଆଣିକିରି ମଧ୍ୟ ଆମେ କରିଥାଉ କଲା ପରେ ମଧ୍ୟ ଆମେ ସାଙ୍ଗମାନଙ୍କ ଭିତରେ ଆମେ ଆଦାନ ପ୍ରଦାନ କରିଥାଉ ସାଙ୍ଗମାନଙ୍କୁ ମୁଁ ମଧ୍ୟ ବାଣ୍ଟି ଥାଉ